ହଁ ଆମର ତୁଲସି ଗଛ ଅଛି ଆମ ସବୁ ଉଷ ବି ବଢ଼ିଆ କାମ୍ କରୁଛେ ସବୁ ବେଳେ କେନ୍ ଏସିଡ଼ ହେଇଥିବା ଖାସି ହେଇଥିବା ଖାଇବ ବୋଲେ କେ ବହୁତ୍ କାମ୍ ଦେସି ତୁଲସି ଗଛର ଖୁବ୍ ନିୟମ ଅଛି ଆଉ ଗୋଟେ ବି ଆମେ ବି ଚେରି ମୂଲି ବହୁତ୍ ଗଛ ଯୋଗେଇସୁ ସବୁ ମେଡ଼ିସିନ୍ ଏନ୍ତା ଦେଉଛୁ ଏସିଡ଼ିର ଦେଉଛୁ ବାତଟା ଅଛେ ଗୋଡ଼ ହାତ ମନ ଭାଙ୍ଗି ଗଲା ବୋଲି ବି ଦେଉଛୁ ବହୁତ ପ୍ରକାରେ ଅଛେ ଆରୁ ଆମର ଗୋଡ଼ ହାତ ଭଙ୍ଗା ଉଷ ଆଉ ସବୁ ଭଲ ସବୁ ଛାଲି ଆମର ଚେରି ମୂଲି ଛାଲି ଏକା ସବୁ କରା ହେଉଛେ ତିନି ଚାର୍ ପ୍ରକାର ମିଶିକରି ମିଶେଇ ହେଲା ପରେ ସେଟା କେ ଗୁରସ୍ତ ନୁ ବାଟି କରି ସେଟା କେ ବନ୍ଧା ବୁନ୍ଧି କରା ହଉଛି ଭଲ ହେଉଛେ ସେଟା ଗୁଟେ ମେଡ଼ିସିନ ଆଉ ତୁଲସି ଗଛର ବହୁତ୍ ଅଛେ ଏସିଡ଼ ଫେସିଡ଼ ଖାସି କଫ୍ଠାରୁ କରି ବି ହେଟା ବି ବହୁତ କାମ୍ ଦଉଚେ ଚେରି ମୂଲି ଚେରି ମୂଲିର ଆଉ ବି ଅଛେ ହେଲେ ଆମ ତୁଲସି ଗଛ ବହୁତ କାମ୍ ଦଉଚି ସେନୁ ତା'ପରେ ତୁଲସି ଗଛ ଖାଇବ ନୁ ଆମର ବେଲ୍ ପତର୍ ତୁଲସି ପତର ଗୋଲ ମରିଚ ଏଇଟା ଗୁଟେ ଗୁଟେ ବି ଆମର ଆୟୁର୍ବେଦିକ ଓଷ ଚେରମୂ